ହ୍ୟାଲୋ ଗୋଟେ ରିକ୍ସା ବୁକ୍ ହେଇପାରିବ କି ସମୟ ହେଉଛି ଆମର ପଚିଶ ତାରିଖ ଦିନ ନଅଟା ସମୟରେ ଆଉ ପୁରୀରୁ କୋଣାର୍କ ଏହିଭଳି ଟୁରିଷ୍ଟ୍ ଯିବାପାଇଁ ଦରକାର ଅଛି ତେଣୁ ଆପଣ ଦୟାକରି ରିକ୍ସାଟିଏ ବୁକ୍ କରନ୍ତୁ ଏବଂ ପଚିଶ ତାରିଖ ଦିନ ସକାଳ ନଅଟା ସମୟରେ ପୁରୀ ଯିବାପାଇଁ ଆମ ପାଖକୁ ପଠାନ୍ତୁ ଆପଣ ଆସିବେ ନିମାପଡ଼ାରୁ ପୁରୀ ନେଇକି ଯିବେ ଆମକୁ ଆଉ ଆପଣ କେତେ ଭଡ଼ା ନେବେ ଆପଣଙ୍କର ରେଟ୍ କେତେ ସେ ଜିନିଷଟା ଆମକୁ ବତାଇବେ ଆପଣଙ୍କର ରେଟ୍ ଅନୁସାରେ ଆମେ ଆପଣଙ୍କୁ ପୁରୀ ଯିବାପାଇଁ କହିବୁ କିମ୍ବା କୋଣାର୍କ ଯିବାପାଇଁ କହିବୁ ଆପଣଙ୍କର ରେଟ୍ ନ ଜାଣିଲେ ଆମେ ଆପଣଙ୍କୁ କେମିତି ଯିବୁ ବୋଲି କହିବୁ